କିଛି ଦିନ ତଳେ ମୁଁ ଗୋଟେ କୁଲରଟେ କିଣିଥିଲି ଖରାରୁ ଟିକେ ରାହତ ପାଇଁ ସେ'ଟା କିଣାହୋଇଥିଲା କିନ୍ତୁ କୁଲରଟି ବହୁ ତ ପବନ ବହୁତ ସ୍ଳୋ'ରେ ଆସୁଛି ଯାହା ଫଳରେ କି ଆମେ ହଇରାଣ ହେଉଛୁ ଆମେ ଯଦି ଦେଖିବା ତାର ମଟର ବହୁତ ପାର୍ଟ ବି ଖରାପ ହୋଇଯାଇଛି ତାକୁ ଆମେ ଯେତେ ବି ସଜଡ଼ା କଲେ ସେ ରିପେୟାର ବି ହେଲା ବେଳକୁ ହେଉନି ସେ ଆମେ ହଇରାଣ ହେଉଛୁ ସେ ଜିନିଷଟି ଆମ ପାଇଁ ବହୁତ ଖରାପ ସାବ୍ୟସ୍ତ ହେଲା